ଆଜ୍ଞା ହଁ ଆମେ ଏଠି ମଧ୍ୟ ଏକ ଧାର୍ମିକ ପୂଜା ପାଳନ କରିଥାଉ ଯାହା ଦୁର୍ଗା ପୂଜା ଏହି ଦୂର୍ଗା ପୂଜା ଦିନ ଆମେ ମାଁ'ଙ୍କୁ ଆରାଧନା କରିଥାଉ ଏବଂ ମାଁ'ଙ୍କୁ ପୂଜା କରିଥାଉ ମାଁ'ଙ୍କୁ ପୂଜା ମାଁ'ଙ୍କୁ ପୂଜା ସାରି ମାଁ'ଙ୍କୁ ପୂଜା କରିବା ଦ୍ୱାରା ଦେଶର ମଙ୍ଗଳ ହୋଇଥାଏ ଏବଂ ରାଜ୍ୟରୁ ମଧ୍ୟ ମଙ୍ଗଳ ହୋଇଥାଏ ଯାହାଫଳରେ ଆମେ ସେଇଦିନ ଉପବାସ କରିଥାଉ ଏବଂ ପୂଜା ସରିଲା ପରେ ମାଁ'ଙ୍କୁ ପ୍ରସାଦ ଖାଇ ଘରକୁ ଫେରିଥାଉ ଏବଂ ଘରକୁ ଫେରିବା ଘରକୁ ଫେରିସାରିଲା ପରେ ଆମେ ଅନ୍ୟାନ୍ୟ ପ୍ରକାର ଭୋଜନ ମଧ୍ୟ କରିଥାଉ